ଯେବେଠୁ ଆମ ଭାରତ ବର୍ଷରେ ଫୋର ଜି୍ ନେଟୱାର୍କ୍ ଚାଲିଲା ସେବେଠୁ ଆମ ଭାରତର ଲୋକେ ୟୁଟ୍ୟୁବ୍କୁ ମେନ୍ ସୋର୍ସ୍ କରିକି ସେମାନେ ସେଇଠୁ ପଇସା ଇନକମ୍ କରୁଛନ୍ତି ଯେମିତି ଆମ ଭାରତ ବର୍ଷର କ୍ୟାରି ମିନାଟି ବୋଲି ଗୋଟେ ୟୁ ଟ୍ୟୁବର୍ ଅଛି ସେ ତାର ଗେମିଙ୍ଗ୍ ଏବଂ ରଷ୍ଟିଙ୍ଗ୍ କରିକି ସେ ନିଜର ଜୀବନ ଅତିବାହିତ କରୁଛି ଏବଂ ବହୁତ ପଇସା ଇନକମ୍ ମଧ୍ୟ କରୁଛି ଆଉ ସେହିଭଳି ଆମ ଓଡ଼ିଶାରେ ବହୁତ ୟୁଟ୍ୟୁବର୍ ଅଛନ୍ତି ଯେପରିକି ଆମର ଲବ ହସଦା ମିଷ୍ଟର୍ ଗୁଲୁଆ ଚନ୍ଦନ ବିଶ୍ୱାଳ ଗିରିଜା ଏଇଭଳି ବହୁତ ଲୋକ ଅଛନ୍ତି ସେମାନେ ନିଜର ୟୁଟ୍ୟୁବ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିକି ସେମାନେ ତାଙ୍କର ଭ୍ରମଣ ଇଏ ଦେଖାଉଛନ୍ତି କିମ୍ବା ନାଚ ଗୀତ ଏଇୟା କରିକି ଲୋକମାନଙ୍କୁ ଏଣ୍ଟରଟେନମେଣ୍ଟ୍ କରୁଛନ୍ତି ତାଙ୍କୁ ଏଣ୍ଟରଟେନମେଣ୍ଟ୍ ଦେଖିକି ଲୋକମାନେ ଏଣ୍ଟରଟେନମେଣ୍ଟ୍ ହେଉଛନ୍ତି ଆଉ ସେଇ ଆକାରରେ ସେମାନେ ବହୁତ ମୋଟା ଆକାରର ପଇସା ଇନକମ୍ ମଧ୍ୟ କରୁଛନ୍ତି ତାହାକୁ ଦେଖି ଆମର ଭାରତରେ ଅଧିକାଂଶ ଯୁବ ପିଢ଼ିମାନେ ୟୁଟ୍ୟୁବ୍କୁ ମେନ୍ ସୋର୍ସ୍ ବୋଲି ଭାବି ନେଇଛନ୍ତି